ଓଡ଼ିଆ ଲୋକମାନେ ଭାଷାଟାକୁ ଅନ୍ୟମାନଙ୍କୁ କହିବା କେମିତି କହିବାକି ଏମିତି ଯେମିତିକି ଠାରରେ କହିବା କିଛି ଜିନିଷର ଦେଖାଇକି ତା'ର ମାନେ ଯେମିତିକି ଯେମିତିକି ପ୍ରୁଫ୍ ଦେଖାଇକି ଏମିତି ଦେଖାଇକିରି ତାକୁ ବୁଝାଇବା ବୁଝାଇକି ସେ ଆମର ଓଡ଼ିଆ ଭାଷାଟାକୁ ବୁଝିପାରିକି ସେଇଟାକୁ କହିପାରିବ ଆଉ କିମ୍ବା ହିନ୍ଦୀ ହିନ୍ଦୀରେ ବୁଲେଇକି କି ବଙ୍ଗାଳୀରେ ତ ସେଇ ଓଡ଼ିଆ ଭଳିଆ ନା ତେଣୁ ଓଡ଼ିଆଟାକୁ ବୁଝାଇକି କହିବା